ହ୍ୟାଲୋ ମୁଁ ଟେକ୍ନୋଲୋଜିଷ୍ଟ କହୁଛି ମୁଁ ମୋର ବିଦ୍ୟାଳୟ ବା ନୂତନ ଲ୍ୟାପ୍ଟପ୍ କିଣିବାକୁ ବିଚାର କରୁଛି ବିଚାର କରିବା ଯୋଗୁଁ ମୁଁ କ'ଣ ଭାବୁଥିଲି ଅନ୍ଲାଇନ୍ରେ ନେବା ଭଲ ହେବ ନା ଯାଇକି କିଣିଲେ ଭଲ ହେବ କହୁଥିଲି ଲ୍ୟାପ୍ଟପ୍ ଲ୍ୟାପ୍ଟପ୍ଟା ଭଲ କିପରି ରହିପାରିବ ରହିପାରିବ ଲ୍ୟାପ୍ଟପ୍ ଲ୍ୟାପ୍ଟପ୍ଟା ଦୁଇଶହ ଛପନ ଜି ବି ରାମ୍ ରହିବାକୁ ହେବ ମାଉସ୍ ଭଲଟା ରହିପାରିବ କି ବୋର୍ଡ଼ ଭଲ ଭାବରେ କାମ କରୁଥିବ ତା'ର ଡିସପ୍ଲେ ଛତିଶ ରହିତ ଆଉ ଡିସପ୍ଲେ କ୍ଵାଲିଟି ଭଲ ଥିବ କଲର୍ କ୍ଵାଲିଟି ଭଲ ଥିବ ତା' ରାମ୍ ତା' ୟୁ ଏସ୍ ବି କେବଲ୍ ଭଲ ରହିବ ତା' ଡାଟା ବେସ୍ ୟୁ ଏସ୍ ବିି ଆଉ ମୋବାଇଲ କନେକ୍ଟର୍ ହବ ଏ କିଛି ଭଲ ରହିବା ଦରକାର ଲ୍ୟାପ୍ଟପ୍ରେ ଲ୍ୟାପ୍ଟପ୍ରେ ଅନ୍ଲାଇନ୍ ଅନ୍ଲାଇନ୍ କିଣିବା ଭଲ ରହିବ ନା ନିଜେ ଯାଇକି କିଣିବାକୁ ଭଲ ରହିବ ନିଜେ ଯାଇକି ସୁବିଧା କ'ଣ ନିଜେ ଯାଇକି କିଣିବ ସୁବିଧା ହେଉଛି ନିଜେ ଦେଖିକି ନିଜେ ଯାଞ୍ଚିକି କରିପାରିବ କିଣିପାରିବ ଆଉ ମତେ ତିରିଶରୁୁ ପଇଁତିରିଶ ହଜାର ଭିତରେ ଗୋଟିଏ ଭଲ ଲ୍ୟାପ୍ଟପ୍ଟିଏ ଦରକାର ଭଲ ଲ୍ୟାପ୍ଟପ୍ କ'ଣ ଭଲ ଲ୍ୟାପ୍ଟପ୍ ହେଲେ ବହୁତ ସୁବିଧା ହେବ